ହଁ ଯାଇଥିଲ ବୁଲିବାକୁ କ'ଣ ସବୁ ସେଠି ସବୁ ପାରାଦ୍ୱୀପ

ହଁ ପାରାଦ୍ୱୀପ ଯାହାଜ ଯାଇଛ ନା ଯାଇନ

ହଁ ଯାହାଜ ଭିତରୁ ଖଣି ବିରାଟ ବଡ଼ କୋଇଲା ଖଣି ତା ଦେହରେ କୋଇଲା ଆସିକି ରହୁଛି ହଁ ଆଉ ପାରାଦ୍ୱୀପର ଯୋଉ ପଥର ବନ୍ଧ ବିଭିନ୍ନ ପ୍ରକାର ପାର୍କ ବିଭିନ୍ନ ପ୍ରକାର ମନ୍ଦିର ମାଳିନୀ ସବୁପ୍ରକାର ମାନେ ଦେଖିବା ଜିନିଷ ସବୁ ଅଛି ହଁ

ଆମର ବନ୍ଧୁବାନ୍ଧବ ଯେତେ ପ୍ରକାର ଯେତେ ଲୋକ ଆମ ଦ୍ୱାରା ସବୁ ପରିଚାଳିତ ସମସ୍ତଙ୍କୁ ଜଣେଇଲେ ସେମାନେ ବି ଯାଇ ଦେଖିବେ ଜାଣିବେ ଯେ ଓଡ଼ିଶାର ପ୍ରକୃତରେ ଗୋଟେ ପର୍ଯ୍ୟଟକ ଜାଗା ସେଠି ବିଭିନ୍ନ ପ୍ରକାର ସବୁ ଅଛି ଯାଇକି ଦେଖିବାକୁ ଦେଖିଲେ ସିନା ସେମାନେ ଜାଣିବେ କି ହଁ ଯାହା କହୁଥିଲେ ଠିକ୍ କହୁଥିଲେ

ହଁ ହଁ ସମୁଦ୍ର ସମୁଦ୍ର କୂଳକୁ ଯାଇଥିଲୁ ତ ସମୁଦ୍ରରେ ଯୋଉ

ହଉ ଆଉ ଆଉ କ'ଣ ଏତେ ସବୁ ପାରାଦ୍ୱିପ'ରେ ଏହା ସବୁ ତ ସମସ୍ତଙ୍କୁ ଜଣେଇବା ଆଉ କ'ଣ ହଁ ହଉ ହଉ ରଖୁଛି ସେ ଆସିଲେ ଏ ବିଷୟରେ ସମସ୍ତଙ୍କୁ ଜଣେଇବା ଆଉ ହଁ